ଯଦି ଗଛ ନଷ୍ଟ ହୋଇଯାଇଥାନ୍ତା ତା'ହେଲେ ମୁଁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି

ଖତ ବ୍ୟବହାର କରେ ଏବଂ ପ୍ରଚୁର ପରିମାଣର ଲାଭ ମଧ୍ୟ ପାଇଥାଏ ଯଦି ମୁଁ ବଜାରରେ ଫଳ ଫୁଲକୁ ଅଧିକ ଦାମ୍ରେ ବିକ୍ରି କରେ ତା'ହେଲେ ମୋତେ ଅଧିକା ଲାଭ ମିଳିଥାଏ